ମୋ ଅଞ୍ଚଳ ଯାଜପୁରରେ ଏଁ ସରବର ମହୋତ୍ସବ ସେ ହେଉଛି ବହୁତ ବଡ଼ ବର୍ଷର ଥରେ ସେ ମେଳା ପଡ଼ିଥାଏ ସେ ମେଳାରେ ବହୁତ ଗୁଡ଼ିଏ ଦୋକାନ ବଜାର ଦୋଳି ସବୁ ପଡ଼ିଥାଏ ସେସବୁରେ ଯାଇ ଆମେ ବୁଲାବୁଲି କରି ତା'ର ଯେଉଁ ମଜା ନେଇଥାଉ ଦ ହେଉଛି ଦୀପାବଳି ଯେଉଁଟା କି କାଳୀ ପୂଜାକୁ କୁହାଯାଏ କାଳୀ ମା'ଙ୍କର ପୂଜା ଯାଜପୁରରେ ହୋଇଥାଏ ପାଞ୍ଚଦିନ ସାତଦିନ ଧରି ହୋଇଥାଏ ସେଥିରେ ବି ବହୁତ ଗୁଡ଼ିଏ ଦୋକାନ ଦୋଳି ସବୁ ପଡ଼ିଥାଏ ସେଥିରେ ବି ବହୁତ ଲୋକ ହୋଇଥାନ୍ତି ଆଉ ବୁଲାବୁଲି କରି ଠାକୁରଙ୍କୁ ଦେଖିଥାନ୍ତି ତା'ପରେ ହେଉଛି ପଣାସଂକ୍ରାନ୍ତି କି ଯିଏ ହେଉଛି ଆମ ନବବର୍ଷ ଓଡ଼ିଆ ମାନଙ୍କର ବର୍ଷ ସେ ଦିନଟି ବି ପଣା କରିଥାନ୍ତି ଗାଁ ବଜାର ସହର ସବୁ ଜାଗାରେ ଏହି ଜିନିଷଟିକୁ ପାଳନ କରାଯାଇଥାଏ ସେଥିରେ ବହୁତ ଭଲ ଲାଗିଥାଏ ସେ ଯେହେତୁ ନବବର୍ଷ ଆମର ସେଇଟାକୁ ଆମେ ପାଳନ କରିଥାଉ ମା ବିରଜା ହେଉଛନ୍ତି ଆମର ଯାଜପୁର ଜିଲ୍ଲାର ମୁଖ୍ୟତଃ ଦେବୀ ତାଙ୍କର ଜନ୍ମଦିନରେ ବି ବହୁତ ବଡ଼ ଆୟୋଜନ ହୋଇଥାଏ ବହୁତ ଭୋଜି ହୋଇଥାଏ ପର୍ବ ଏତେ ସୁନ୍ଦର ଭାବରେ ପାଳନ କରାଯାଇଥାଏ କି ବିରଜା ମା'ଙ୍କୁ ଦେଖିଲେ ନିଜର ମନରେ ବହୁତ ଶାନ୍ତି ଆଉ ଖୁସି ଲାଗିଥାଏ